ହ୍ୟାଲୋ ଆମେ ଗୋଟେ ଟ୍ରେନ ବୁକିଙ୍ଗ କରିଥିଲୁ ଟିକେଟ୍ ହେଇଥିଲା ଆମର ଟ୍ରେନ ତିନିଟା ସୁଦ୍ଧା ଯେତେ ଜଲ୍ଦି ଆମକୁ ଗାଡ଼ି ଲାଗିବ ସେତେ ଜଲ୍ଦି ଆମର ଟ୍ରେନ ହବ ଆମ ଯଦି ଲେଟ୍ ହେଇଯିବ ଆମେ ସେ ଗାଡ଼ିରେ ଆଉ ଯାଇପାରିବୁନି ସେଦିନୁ ସକାଶେ ଜଲ୍ଦି ଆମର ଟିକଟ୍ଟା ହେଇଗଲେ ଆମେ ଯେତେ ଜଲ୍ଦି ଯିବୁ ସେ ଟାଇମ୍ ହେଇଗଲେ ଆମେ ସେ ପହଞ୍ଚି ପାରିବୁନି ଆପଣ କହୁଛୁ ଟ୍ରେନଟା ଜଲ୍ଦି ଆମର ହେଇଯିବା ଦରକାର